ଆମ ଅଞ୍ଚଲରେ ଅନେକ ପକ୍ଷୀ ଦେଖିବାକୁ ମିଲେ ଦେଖିବାକୁ ମିଲେ ସେଥିମଧ୍ୟରୁ ମୋର ପ୍ରିୟ ପକ୍ଷୀ ହଉଚି ମୟୂୁର କାରଣ ମୟୂୁର ହେଉଛି ଆମର ଜାତୀୟ ପକ୍ଷୀ ମୟୂୁର ଦେଖିବାକୁ ମଧ୍ୟ ସୁନ୍ଦର ଏବଂ ମୟୂର ଯେତେବେଲେ ବର୍ଷା ଯେତେବେଲେ ବର୍ଷା ଆରମ୍ଭ କରେ ମୟୂୁର ସେତେବେଲେ ନୃତ୍ୟ କରେ ତାହା ମଧ୍ୟ ଦେଖିବାକୁ ଭାରି ପସନ୍ଦ ଲାଗେ କାରଣ ମୟୂର ହଉଚି ଆମ ଜାତୀୟ ପକ୍ଷୀ ମଧ୍ୟ ଏବଂ ସେ ଦେଖିବାକୁ ମଧ୍ୟ ମୟୂର ଆଉ ଆମ ଅଞ୍ଚଲରେ ଆଉ ଆଉ ଅନେକଗୁଡ଼ିକ ଯେପରିକି କାଉ ପାରା କୋଇଲି ଟିହା ମାଛରଙ୍କା ଚଢ଼େଇ ଏ ଆଉ ଅନେକ ପ୍ରକାରର ପକ୍ଷୀଠାରେ ଦେଖାଯାନ୍ତି କିନ୍ତୁ ମୋତେ ସବୁଠାରୁ ମୟୂର ମୟୂୁରକୁ ଦେଖିବାକୁ ମଧ୍ୟ ବହୁତ ଭଲ ଲାଗେ